ଚାଷ ଆଗେ ଆମ ବାପ ଅଜା ଆମ ସମସ୍ତେ ଆଗେ ଚାଷ କରୁଥିଲୁ ଚାଷଟା ପ୍ରଧାନ ଜିନିଷ ଚାଷ ନକଲେ ଆମେ ଖାଇବୁ କ'ଣ ଚାଷ ନକଲେ ଧନମୁଗ ବିରି ଏସବୁ ନହେଲେ ଆମେ ମାଣ୍ଡିଆ ଆ ଏସବୁ କେମିତି ହେବ ଆମ ଏସବୁ ଚାଷ ନ କଲେ ଆମେ ଖାଇବୁ କେମିତି ସେ କେମିତି ଉତ୍ପାଦନ ହେବ ଆଉ ଲୋକମାନେ ସେମିତି କେମିତି ଖାଇବେ ଆମେ ଯାହା ଖାଉ ଖାଉଛୁ ସେଟା ଆସିବ କେଉଁଠୁ ଏ ଚାଷ ନ କଲେ ତେଣୁକରି ଆଜିକାଲି ପିଲାମାନେ ପାଠଶାଠ ପଢ଼ିକି ଚାଷ କରିବାକୁ ଚାହୁଁନାହାନ୍ତି ବିଲକୁ ଜମା ଯାଉନାହାନ୍ତି ଏତେ କଷ୍ଟ କରିବାକୁ ଚାହୁଁନାହାନ୍ତି ସେମାନେ ଅଫିସ୍ରେ କାମ କଲେ ବାହାରେ ଅଫିସ୍ରେ ଅଫିସ୍ କାମରେ ନିୟୋଜିତ ହେଲେ ବିଲକୁ ଯାଉନାହାନ୍ତି ଚାଷ କରିବାକୁ ଚାହୁଁନାହାନ୍ତି ତେଣୁକରି ଆମେ ତାଙ୍କୁ ବାର ବାର କହୁଛୁ ଯଦି ଚାଷ ନହେବ ଫସଲ ଯଦି ନ ଆସିବ ପରିବା କିମ୍ବା ଯେକୌଣସି କୃଷି ଜାତୀୟ ଧାନ ମୁଗ ବିରି ଏସବୁ ନ ଆସିବ ତା'ହେଲେ ଆମେ ଖାଇବା କ'ଣ ଦେଶରେ କେମିତି କ'ଣ ଚଳିବା ଆଉ ପାରିବା ଯଦି ନ ଆସିବ ଆମେ ଖାଇବା କ'ଣ ଖାଲି କ'ଣ ପଇସା ଆସିଲେ ପଇସାକୁ ଆମେ ଖାଇବା ତେଣୁକରି ଚାଷଟା ନିହାତି ଜରୁରୀ ଚାଷ ନିହାତି କରିବାକୁ ପଡ଼ିବ ଚାଷକୁ ଗୁରୁତ୍ଵ ଦେବାକୁ ନିହାତି ପଡ଼ିବ ଆଉ ଚାଷ ନକଲେ ସବୁ ଇଏ ଯୋଉଠି ଯାହା ହେଉଛି ସେ ସେମାନେ ସେ ଚାଷ କରି ଖାଉଛନ୍ତି ନା ଆଉ ଚାଷ ନକଲେ କେମିତି ହେବ ପିଲାମାନେ ଚାହୁଁନାହାନ୍ତି ପିଲାମାନଙ୍କୁ ଆମେ ବୁଝାଉଛୁ କହୁଛୁ ଚାଷଟା ନିହାତି ଦରକାର ଯାହା କର ପାଠ ପଢ଼ ଯାହା କର ପଠା ପଢ଼ିବା ସାଙ୍ଗେ ସାଙ୍ଗେ ସେମାନେ ଚାଷରେ ଚାଷ ବିଷୟରେ ପଢ଼ାଉଛନ୍ତି ଚାଷଟା ନିହାତି କରିବାକୁ ପଡ଼ିବ ଯେତିକି ପରିଶ୍ରମ କର ବହୁତ ପରିଶ୍ରମ ନ କଲେ ଖରା ବର୍ଷାରେ ବାହାରକୁ ନ ଗଲେ ଯେତିକି ସମୟ ତମେ ଫାଙ୍କା ପାଉଛ ସକାଳ ବେଳା ଉପର ବେଳା ସେହି ସମୟରେ ତମେ ବିଲକୁ ଯାଅ ବିଲରେ ଚାଷ କର